ପଶୁ ଶାବକ ମାନେ ଆମେ ପଶୁ ଜାତୀୟ ସବୁ ଗୃହପାଳିତ ପଶୁ ରଖିଥାଉ ଗାଈ ଛେଳି ମେଣ୍ଢା କୁକୁଡ଼ା ଏବଂ ତା ସହିତ ଘୁଷୁରୀ ଭଳି ସବୁ ଜିନିଷ ରଖ ରଖାଯାଇଥାଏ ସେଥିରେ ଗାଈମାନଙ୍କୁ ଅମେ ଘାସ କୁଟା ବହୁତ ପ୍ରକାର ଆଣିକି କାଟିକି ଦେବାପରେ ସେମାନେ ଗୋ ଯତ୍ନ ଗାଧୁଆପାଧୁଆ କାରିକି ତାଙ୍କୁ ଯତ୍ନ କରାଯାଏ ଖାଦ୍ୟ ପରିମାଣ କିଣିକି ଆଣି ତାଙ୍କୁ ଦିଆଯାଏ ଏବଂ ସିଏ ଯେତେବେଳେ ଛୁଆ କରିବା ପାଇଁ ଯେତେବେଳେ ତାଙ୍କର ସମୟ ହୋଇଯାଏ ସେମାନେ ତାଙ୍କୁ ଗୋଟେ ଅଲଗା ଘର କରିଦିଆଯାଏ ସିଏ ଭିତରେ ଯେତେବେଳେ ଛୁଆ ସିଏ ଜନ୍ମକରେ ସେତେବେଳେ ତାଙ୍କୁ ଆମେ ତାଙ୍କ ଲାଳନପାଳନ କରିବା ପାଇଁ ତାକୁ ପୋଛିପୋଛାକି ସଫାସୁତରା କରିଦେଉ ଏବଂ ତାକୁ ଖାଦ୍ୟ ପାଣି ବହୁତ କରିକି ଗରମ କରିକି ଦିଆଯାଏ ଖିଆପିଆ କରନ୍ତି ଛେଳି କୁକୁଡ଼ା ଏମାନେ ସେ ସବୁ ପଶୁଜାତୀୟ ଯେପରି ସେମାନେ ତାଙ୍କୁ ବି ସେଇପରି ବ୍ୟବସ୍ଥା କରାଯାଏ କୁକୁଡ଼ା ଯଦି ଆମର ଦେଶୀ ପେଣ୍ଠି କୁକୁଡ଼ା ଥାଏ ସେମାନେ ଅଣ୍ଡା ବି ଦିଅନ୍ତି ଆମେ ଅଣ୍ଡା ବଜାରରେ ବିକ୍ରି କରୁ କି କେତେକ ବି ଖାଇଦେଉ ଏହିଭଳି ଆଉ ସେ ଗାଈ ବାଛୁରୀକି ଆମେ ବହୁତ ସେବା ଯତ୍ନ କରୁ ତାକୁ ଘାସକୁଟା ଭଲମନ୍ଦ ଏସବୁ ଦିଆଯାଏ